ମୁଁ ରୋଷେଇ କରିବା ସମୟରେ ଆମର ମୋର ପରିବାର ସଦସ୍ୟ କିମ୍ବା ଅନ୍ୟ ସଦସ୍ୟମାନେ ବେଶୀ ଟାଇମ୍ ଆସନ୍ତି ନାହିଁ ତଥାପି ଯେତେବେଳେ ବି ଆସନ୍ତି କୌଣସି କାମରେ ଆସିଥାନ୍ତି କାରଣ ରୋଷେଇ କରିବା ସମୟରେ ଅନ୍ୟମାନେ ଆସିକି ତ କଥା ହୁଅନ୍ତିନି ତ ଯେତେବେଳେ ବି ଆସନ୍ତି କିଛି କାମରେ ଆସିଥାନ୍ତି ସେମାନଙ୍କୁ ମୁଁ ରୋଷେଇ କରିବା ସହିତ କିଛି ଟାଇମ୍ ମଧ୍ୟ ଦେଇଥାଏ କିଛି ସମୟ ଦେଇଥାଏ ଯେପରିକି ମୋର ଜଣେ ସାଙ୍ଗ ଅଛନ୍ତି ସେ ଆମ ଘର ପାଖର ହେବେ ଆମେ ସକାଳୁ ଭୋରୁ ଚାରିଟାରୁ ଚାଲିବା ପାଇଁ ଯାଉ ସେ ସେଇ ବିଷୟରେ କଥା ହେଇତେ ଆସନ୍ତି କି କେବେ ଯିବେ କେବେ ଯିବେନି କି କ'ଣ ସେ ବିଷୟରେ କଥା ହୁଅନ୍ତି ମୁଁ ରୋଷେଇ କରିବା ସହିତ ତାଙ୍କ କଥା ବି ମଧ୍ୟ ଧ୍ୟାନର ସହିତ ଶୁଣୁଥାଏ ହେଲେ ରୋଷେଇରେ ବି ମୋର ପୁରା ଧ୍ୟାନ ଥାଏ କାରଣ ରୋଷେଇ କଲା ବେଳେ ଅନ୍ୟମନସ୍କ ହେବା ଉଚିତ୍ ନୁହଁ କାରଣ ନିଆଁ ସେଠି ଅଛି ଆଉ ଆମେ କିଛି ପନିପରିବା ମଧ୍ୟ କାଟୁଥାନ୍ତି ତ ଅନ୍ୟମନସ୍କ ହେଲେ ଆମ ନିଜର ବି କ୍ଷତି ହେବ ରୋଷେଇ ବି ମଧ୍ୟ ଖରାପ ହେବ ତଥାପି ତାଙ୍କ ତାଙ୍କ ପାଇଁ ବି ମୁଁ କିଛି ସମୟ ଦେଇଥାଏ ସେପଟେ ରୋଷେଇ କରିବା ସହିତ ତାଙ୍କ କଥା ବି ମୁଁ ଟିକେ ଧ୍ୟାନର ସହିତ ଶୁଣୁଥାଏ ଯେପରିକି ଆମେ ସାଇ ସଙ୍ଗଠନକୁ ଯାଉଛୁ ସେଠି ବି କିଛି କଥା ଆଲୋଚନା ଥାଏ କୌଣସି କଥା ଆଲୋଚନା ହେଇଥିଲେ କି ଆଜି ଏଇ କ'ଣ ଯେଉଁ କ'ଣ ଦିନ ଥିଲେ କି ଭୋଜି ଭାତ ଥିଲେ ସେ ବିଷୟରେ ଆସିକି କେହି କହିଲେ ତାଙ୍କ କଥା ବି ମୁଁ ଶୁଣେ ଏହିପରି ଆମର ବହୁତ ପରିବାର ଲୋକ କିଏ ଆସିଲେ କହିଲେ କି ଆଜି ଏଇଠି ବୁଲିବା ପାଇଁ ଯିବା କି ଏଇଠି ଭୋଜି ଅଛି କରିବା ତ ତାଙ୍କ କଥା ବି ମୁଁ ଶୁଣି ତାଙ୍କ କଥାର ବି ଉତ୍ତର ଦିଏ କେମିତି କ'ଣ କରାହେବ ସେଇ ବିଷୟରେ ବି ଚିନ୍ତା କରାଯାଏ ଏହିପରି ମୁଁ ସେମାନଙ୍କୁ କିଛି ସମୟ ଦେବା ସହିତ ନିଜ ରୋଷେଇରେ ବି ମଧ୍ୟ ଧ୍ୟାନ ଦେଇଥାଏ